ମୁଁ ଯେଉଁ ଚିତ୍ର ଗୁଡ଼ିକ ଆଙ୍କିଛି ତ ସେଥିରେ କିଛି ଶଯ୍ୟ କରିକି ରଖିଛି ଏମିତିକା ଚିତ୍ର ଆଙ୍କିଛି ଯେ ତାକୁ ଲାମିନେସନ୍ କରିକି ଫ୍ରେମ୍ କରିକି ଘରେ ଟଙ୍ଗାଇଛି ବହୁତ ଭଲ ଲାଗେ ମୋତେ ମୁଁ କରିଥିଲି ମୋ ମମି ଆଉ ପାପା ମଝିରେ ମୁଁ ଅଛି ତ ମୋତେ ବହୁତ ଭଲ ଲାଗେ ସେ ଚିତ୍ର ଯେତେବେଳେ ବି ଯିବି ସେଠି ସେଇଠି ମୋ ଆଖି ପଡ଼ିଯିବ କେତେ ବହୁତ ମୋତେ ଭଲ ପାଉଛନ୍ତି ବାପା ମାଆ ସେଇଭଳିଆ ଫ୍ରେମ୍ ଫଟୋ ଫ୍ରେମ୍ କରିକି ମୁଁ କାନ୍ଥରେ ଲଗାଇଛି ତ ବହୁତ ଭଲ ଲାଗେ ମୋତେ ମହତ କୋଟି ଲାଗେ ମୋତେ ସବୁ କିିଛି ପାଇଯାଇଛି ସେଇଭଳିଆ ଫିଲ୍ ହୁଏ